ମୁଁ ଆଗରୁ ରାତିରେ ବହୁତ ଚେଷ୍ଟା କରିଛି ବାଦୁଡ଼ି ପକ୍ଷୀ ଦେଖିବାକୁ ମୁଁ ତ କେବେ ତାଙ୍କୁ ରାତିରେ ଦେଖିନାହିଁ ଦିନ ବେଳା ଯାହା ଦେଖେ ଗୋଟେ ଗଛରେ ସବୁବେଳେ ଝୁଲିକି ରହୁଥିବେ ସେଗୁଡ଼ାକ ସେମାନଙ୍କୁ ନିଶାଚର କୁହନ୍ତି ରାତିରେ ହିଁ ଚରିବେ ତ ଗୋଟିଏ ଦିନ ରାତିରେ କଣ ହୋଇଛି ଆମ ଘର ପାଖ ଗୋଟିଏ ସଜନା ଗଛ ଉପରେ ସେ ବାଦୁଡ଼ିଟା ଝୁଲୁଛି ମୁଁ ଯେତେବେଳେ ତା'ର ସାଉଣ୍ଡ ପାଇଲି ଚିଂ ଚିଂ ଚିଂ ଶବ୍ଦ କରୁଥିଲା ସେ ତ ମୁଁ ଯେତେବେଳେ ଲାଇଟ୍ ପକାଇକି ଦେଖିଲି ବାଦୁଡ଼ିଟା ଝୁଲା ଅବସ୍ଥାରେ ଅଛି ତାର ଆଖି ଦିଟା ନାଲି ନାଲି ହୋଇକି ପୁରା ଲାଇଟ୍ ପଡ଼ିବାରୁ ଆଖି ଗୁଡ଼ିକ ନାଲି ନାଲି ହୋଇକି ଜଳୁଥିଲା ତ ମୁଁ ବହୁତ ଡରିଗଲି ସେ ବାଦୁଡ଼ି ଦେଖିକି ବହୁତ ବଡ଼ ବାଦୁଡ଼ି ଏତିକି ବଡ଼ ବାଦୁଡ଼ି ମୁଁ କେବେ ଦେଖିନଥିଲି ଜୀବନକାଳରେ ଛୋଟ ଛୋଟ ବାଦୁଡ଼ି ଦେଖିଛି କିନ୍ତୁ ଏତେ ବଡ଼ ବାଦୁଡ଼ି ମୁଁ ରାତିରେ କେବେ ଦେଖିନଥିଲି ମୁଁ ଦେଖିକି ବହୁତ ଡରିଗଲି